ଶିକ୍ଷା କ୍ଷେତ୍ରରେ ମହିଳାମାନଙ୍କୁ ପଛରେ ପକାଇବା ଠିକ୍ ନୁହେଁ ଲିଙ୍ଗ ଗତ ସମାନଗତ ହେଉ ବା ଭେଦଭାବ ସସ ହେଉ ଏମାନେ ଏସବୁ ମନୋଭାବ ନେବା ଠିକ୍ ନୁହେଁ କାରଣ ଆଜିକାଲି କୌଣସି ମହିଳାମାନେ ବି ପ୍ରତ୍ୟେକ ଦିନ ଦେଖିଲେ ଦେଖାଯାଉଛି ସେମାନେ ଅସଦାଚରଣର ସମ୍ମୁଖୀନ ହେଉଛନ୍ତି ଆପଣଙ୍କର ଆଦିବାସୀ ମହିଳାମାନଙ୍କୁ ଅଗ୍ରାଧିକାର ଦିଆଯାଉନି କିନ୍ତୁ ବର୍ତ୍ତମାନ ସିଏ ନାଇଁ ସେ ବେଳ ବଦଳିଲାଣି ବର୍ତ୍ତମାନ ଆଦିବାସୀ ମହିଳାମାନେ ବହୁତ ଆଗକୁ ବାହାରିଲେଣି ଆମର ଯେ ମହା ମହାମୟୀମ ରାଷ୍ଟ୍ରପତି ବି ଆଦିବାସୀ ସେ ମହିଳାମାନେ ଆଗକୁ ବହୁତ ବଢ଼ିଲେଣି କିନ୍ତୁ ସେମାନଙ୍କୁ ବଢ଼ିବାବି ଉଚିତ୍ ଆଉ ମହିଳାମାନଙ୍କୁ ବହୁତ ଆଗକୁ ଆହୁରି ବାହାରିବା ନିହାତି ଦରକାର